ଆଜ୍ଞା ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ମୁଁ ପ୍ରତିଦିନ ଖାଦ୍ୟ ଅର୍ଡ଼ର୍ କରୁଛି ଆମର ପରିବାରରେ ଏକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଥିବାରୁ ସମସ୍ତ ସଦସ୍ୟମାନଙ୍କ ପାଇଁ ମୁଁ କିଛି ଖାଦ୍ୟ ଅର୍ଡ଼ର୍ କରିବାକୁ ଚାହୁଁଛି ଆପଣଙ୍କର ରେଷ୍ଟୁରାଣ୍ଟ୍ରେ କିଛି କୁପନ୍ ଅଥବା ରିହାତି ଅଫର୍ ଥିଲେ ଆପଣ ମୋତେ ଜଣାନ୍ତୁ ଏବଂ କିପରି ଭାବରେ ସେ ଖାଦ୍ୟ ପଦାର୍ଥଗୁଡ଼ିକର ଶୀଘ୍ର ଆମ ବାହାରେ ପହଞ୍ଚିପାରିବ ଅର୍ଥ ଡ଼େଲିଭରି ହୋଇପାରିବ ସେ ବିଷୟରେ ଟିକେ ଜଣାନ୍ତୁ